ମୋ ଫସଲ ବା ଉତ୍ପାଦ ବିକ୍ରି କରିବାରେ ସାଧାରଣତଃ ମଧ୍ୟସ୍ତିମାନେ ଟିକିଏ ହଇରାଣ କରନ୍ତି କାରଣ ମୁଁ ଯେଉଁଠୁ ପଚାଶ ଟଙ୍କା ପାଇବା କଥା ସେ ଜାଗାରେ ସେ ମୋତେ ଏମିତିକି ଚାଳିଶ ଟଙ୍କା ଦିଅନ୍ତି କିଛିଟା ପଇସା ଯାହା ହେଲେ ବି ତ ମୁଁ ମାନେ ମୁଁ ପାଇ ପାରେନି ଏଇଟା ହିଁ ଅସୁବିଧା ହେଉଛି